ଆଗ କାଳରୁ ବର୍ତ୍ତମାନ ସୁଦ୍ଧା ଏଇନା ଅର୍ଥନୀତି ବଦଳିଛି କାହିଁକିନା ସେତେବେଳେ ସମୟରେ ଲୋକ ମୂଲ ମଜୁରୀଆକୁ ଯାଉଥିଲେ ସେତେବେଳେ ବେଶୀ ପଇସା ନଥିଲା ଅଣେ ଦୁଇ ଅଣା ଦଶ ଟଙ୍କା ପାଞ୍ଚ ଟଙ୍କା କି ପଚାଶ ଟଙ୍କା ଯାଇକି ମୂଲ ମଜୁରୀ ଥିଲା ଲୋକ ବହୁତ ଅଭାବ ଅସୁବିଧାରେ ଚଳୁଥିଲେ ସେତେବେଳେ ସେତେ ପିନ୍ଧିବାକୁ କି ଖାଇବାକୁ ବି ମିଳୁ ନଥିଲା ଏଇନା ଆଉ ସେ ଅସୁବିଧା ନାହିଁ କାରଣ ସବୁ ଗାଁ ମାନଙ୍କରେ ଏବେ ଜାଗାଫାଗା କିଣିକରି ଇଟା କମ୍ପାନୀ ସିମେଣ୍ଟ କମ୍ପାନୀ ଦୁନିଆଁ ଶିଳ୍ପ ମାନ ସବୁ ବାହାରି ପଡ଼ିଲାଣି ଲୋକମାନେ ସେଥିରେ ସବୁ ପାଠ ପଢ଼ିକି ରହିଲେଣି ତାପରେ ଇଣ୍ଟରନେଟ ରେ ଏବେ ବ୍ୟାଙ୍କିଂ ବ୍ୟାଙ୍କରେ ଖାଲି ପଇସା ନେଇକି ଥୋଇପାରୁଛୁ ଡିଜିଟାଲ ପେମେଣ୍ଟ ଅର୍ଥନୀତି କ୍ଷେତ୍ରରେ କରିପାରୁଛୁ କାହିଁକିନା ଗୋଟିଏ ବଜାରକୁ ଗଲାମାନେ ତୁମ ପାଖରେ ପଇସା ନାହିଁ କି କ୍ୟାସ ସରିଯାଇଛି ତୁମେ ଫୋନ ପେ' କି ଗୁଗୁଲ ପେ' କରିପାରୁଛ ପଇସା ଆମ ବହୁତ ଏ ଦୁନିଆଁରେ ବହୁତ ଡିଜିଟାଲ ଯୁଗ ହୋଇକି ଆମେ କିଛିଟା ଉପକୃତ ହୋଇକି ପରିବର୍ତ୍ତନ ପାଇପାରୁଛୁ